ଆମ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ବହୁତ ଉପାୟ ଅଛି ଯେପରିକି ଜଳପ୍ରପାତ ବେଳାଭୂମି ଏବଂ ଜଙ୍ଗଲ ପରିଦର୍ଶନ କରିବା ଆମ ଓଡ଼ିଶାରେ ବହୁତ ଗୁଡ଼ିଏ ସେମିତି ଜାଗା ରହିଛି ଯେପରିକି ଦାରିଙ୍ଗବାଡ଼ି ଦେବଗଡ଼ ମିଧୁବନ୍ଧା କୋନ୍ତା ଏଠାର ଝରଣାର ଶବ୍ଦ ଏବଂ ପକ୍ଷୀମାନଙ୍କର ରାବ ଶୁଣିବାକୁ ବହୁତ ଭଲ ଲାଗେ ଝରଣାର ଯେଉଁ ଝର୍ ଝର୍ ଶବ୍ଦ ଆଉ ସକାଳ ସୂର୍ଯ୍ୟ ଉଦୟ ପାହାଡ଼ମାନଙ୍କ ମଧ୍ୟରେ ଦେଖିବାକୁ ବହୁତ ଭଲଲାଗେ ଏବଂ ସେ ସେଠାରେ ଜଙ୍ଗଲ ଜଙ୍ଗଲ ମଧ୍ୟରେ ଛୋଟ ଛୋଟ ରାସ୍ତା ହୋଇଥିବାରୁ ସେ ରାସ୍ତାମାନଙ୍କୁ ଗତି କରି ଯିବାର ବି ବହୁତ ଭଲ ଲାଗେ ଏବଂ